ଯୋଗକୁ ଏକ ସଉକ ଭାବରେ ଗ୍ରହଣ କଲି କାରଣ ଯୋଗ କରିବା ଦ୍ବାରା ମୋ ମନ ଏବଂ ଶରୀର ସ୍ଫୁର୍ତି ରହେ କୌଣସି ରୋଗ ମଧ୍ୟ ହୋଇନଥାଏ ଅଧିକ ସମୟ ଯୋଗ କଲେ ମନ ଏବଂ ଶରୀର ବହୁତ ପରିମାଣରେ ସ୍ଫୁର୍ତି ଅନୁଭୂତ ହୋଇଥାଏ ମୋ ବାପା ପ୍ରତିଦିନ ଯୋଗ କରୁଥିବାରୁ ମୁଁ ତାଙ୍କୁ ଦେଖି ଯୋଗ କରିବା ଯୋଗ କଲି ଏବଂ ମୋ ମନରେ ଏବଂ ଶରୀରରେ ମଧ୍ୟ କୌଣସି ପ୍ରକାର ଭଲ ଅନୁଭୂତ ଅନୁଭୂତ ହେଲା ଏବଂ କୌଣସି ରୋଗ ମଧ୍ୟ ହେଲାନାହିଁ ଯାହା ଫଳରେ ମୁଁ ବହୁତ ଭଲ ଅନୁଭବ କରୁଛି